ଯେତେବେଳେ ଅନ୍ୟ କାହାକୁ ବଗିଚା କରିବାରେ ସାହାଯ୍ୟ କରି ଆମେ କରୁଛୁଁ ଆମେ ତା'ର ସଫା ସୁତୁରା ରଖିବାରେ ମଧ୍ୟ କହିଥାଉଁ ଓ କେମିତି ବଗିଚାକୁ ଗଢ଼ିବେ ତାହା ମଧ୍ୟ କହିଥାଉଁ ସଫାସୁତୁରା ଘାସ ଲତା ଯେଉଁ ହୋଇଥାଏ ବଗିଚା ପାଖରେ ତାହା ସଫାସୁତୁରା କରାଯାଏ ଆଉ କରିବା ଦ୍ୱାରା ବଗିଚାରେ ଫୁଲ ମଧ୍ୟ ଭଲ ହୋଇଥାଏ ଫୁଲ ବିକ୍ରି ପାଇଁ ମଧ୍ୟ କାମ ଆସିଥାଏ ଓ ବଗିଚା ସୁନ୍ଦର ଦେଖିବା ପାଇଁ ଆମେ ଉପକରଣ ଦ୍ୱାରା ତାହା ସୁନ୍ଦର କରାଯାଇଥାଏ ଯାହାଦ୍ୱାରା କି ବଗିଚା ସୁନ୍ଦର ଦିଶିଥାଏ ଯାହା ଶିଖାଇଛୁ ଆମେ ତାହା ଅନୁଭୂତି ଆମ ଅଛି ସେଇ ହିସାବରେ ଆମେ ଆମ ବଗିଚା କଲେ ତାହା କରିପାରିବୁ